ହଁ ନମିତା କେମିତି ଅଛ ହଉ ବହୁ ଦିନ ପରେ ଦେଖା ହେଲା ହଁ ଭଲ ଅଛି ମୁଁ କେତେ ହଁ କେତେ ଶୁଖି ଯାଇଛଯେ ହଁ ହଉ ହଉ ହଉ ଆଚ୍ଛା ଆଚ୍ଛା ଆଉ ବିଜନେସ କେମିତି ଚାଲିଛି ଏବେ ଏବେ ସେଇ ହିଁ କାମ ହଁ ଭଲ ଅଛି ଯେ ସେଇ କାମ ହିଁ କରୁଛ ନା କିଛି ଆଗକୁ ବଢ଼େଇଛ ଚାଲ ଭଲ କଥା ଭଲ ଭଲେ ଆଉ ଘରେ ଛୁଆ ପିଲା ଭଲ ଆଚ୍ଛା ଆଚ୍ଛା ମେଳାରେ ଆସିଛ ସମସ୍ତେ ବୁଲିବା ପାଇଁ ହଁ ଭଲ ହେଲା ବହୁତ ଦିନ ପରେ ଭେଟ ହୋଇଗଲା ଭଲ ହଁ ଭଲ ଚାଲିଛି ହଁ ମୁଁ ଦୁଇଟା ଦୋକାନ କରି ସାରିଲିିଣି ହଁ ହଁ ଦୁଇଟା ହେଲାଣି ମୁଁ ଗୋଟେରେ ବସୁଛି ଆଉ ଦୁଇଟା ଲୋକକୁ ରଖିଦେଇଛି ଦୁଇ ସାଇଡ୍ରେ ଅଛନ୍ତି ସେମାନେ ସବୁ ଜିନିଷ କପଡ଼ା ଲେଖା ହେଲା ଗୋଟେ ଅଛି ହୋଟେଲ କରିଦେଇଛିି ଗୋଟେ ଆଉ ଇଲେକ୍ଟ୍ରିକ୍ ଦୋକାନ ଖୋଲିଦେଇଛି ଗୋଟେ ହଁ ସବୁ ଅଲଗା ଅଲଗା ପ୍ରକାରର କରିଦେଇଛି ହୁଁ ହୁଁ ସେଇ କପଡ଼ା ଦୋକାନ ସାଙ୍ଗରେ ମିକ୍ସ ଅଛି ହଁ ହଁ ଭଲ କରିଛିି ହଉ ଭଲ ବିଜନେସ୍ ଚାଲିଛିି ଏମିତି ଆଗକୁ ବଢ଼େଇବା ଦେଖା ପରିଚୟ ହେଉଥିବା

ହଉ ଠିକ ଅଛି ଛୁଆର ଜନ୍ମଦିନ ହେଉଛିି ଆସିବ ସମସ୍ତେ ଏଇ ଆଜିକି ଏ ଦୁଇ ଅଗଷ୍ଟରେ ଅଛି

ହଉ ହଉ ଆଜ୍ଞା ବଡ଼ ହେଲାଣି ସାତ ବର୍ଷ ହେଲାଣି ପୁଅକୁ ହଁ ହଁ ହଁ ନିଶ୍ଚୟ ଯିବୁ ସମସ୍ତେ ମିଶିକିନା ଆସିବ ହଉ ହଉ ହେଲୋ ଠିକ୍ ହଉ ଠିକ୍ ଅଛି ଠିକ୍ ଅଛି